ମୁଁ ସି ଆଇ ଏସ୍ ଏଫ୍ ଜବ୍ରେ ପକେଇଥିଲି ତ ମୋର ଜବ୍ର ଇଣ୍ଟରଭ୍ୟୁ ଆସିଥିଲା ତ ମୁଁ ଇଣ୍ଟରଭ୍ୟୁ ଦେବାକୁ ଅନୁଗୁଳ ସେଣ୍ଟର ପଡ଼ିଥିଲା ତ ଅନୁଗୁଳ ଯିବା ପାଇଁ ମୁଁ ଟ୍ରେନ୍ ବୁକିଂ କରିଥିଲି ଟ୍ରେନ୍ ମୋର ଥିଲା ରାତି ବାରଟା ତ ଇଣ୍ଟରଭ୍ୟୁ ଥିଲା ମୋର ଦିନ ଏଗାରଟା ଦିନ ଏଗାରଟାକୁ ମୁଁ ଇଣ୍ଟରଭ୍ୟୁ ଦେବାକୁ ଯାଇଥିଲି ତ ସେଇ ଇଣ୍ଟରଭ୍ୟୁରେ ଫିଜିକାଲ୍ ରନିଂ ଷୋଳଶହ ମିଟର ଆଉ ହାଇଟ୍ ଶହେ ସତୁରି ଏବଂ ଓଜନ ଥିଲା ପଚାଶ ତ ଫିଜିକାଲ୍ ଶାରୀରିକ ବ୍ୟାୟାମ ତ ମୋର ସବୁକିଛି ପାସ୍ ହେଇଗଲା ତ ପରୀକ୍ଷାରେ ମୁଁ ଉତ୍ତୀର୍ଣ୍ଣ ହେଇଥିଲି ତ ଫିଜିକାଲ୍ ସି ଆଇ ଏସ୍ ଏଫ୍ ଇଣ୍ଟରଭ୍ୟୁରେ ମୋର ଭଲ ନମ୍ବର ହେଇଥିଲା